ଏବେ ପୋଷାକ ଧୁଇବାର୍ ଲାଗି ତ ପାଏନ୍ ବହୁତ୍ ନିହାତି ଦର୍କାର୍ ପଡ଼୍ବା ତ ଏ ଆମେ ମାନେ ପୋଷାକ ଶୁଖ୍ବାର୍ ଲାଗି ବି ବି ସିଜନ୍ ଅନୁସାରେ ଜାଗା ଦର୍କାର୍ ବର୍ଷା ମାସ୍ରେ ଶୀତମାସେ ଖରା ମାସେ ଏଥିର ଜାଗାମାନେ ବହୁତ୍ ଅଲ୍ଗା ଅଲ୍ଗା ଅଛେ ଜେନ୍ଟାକି ବର୍ଷା ମାସର୍ ଲାଗି ଆମେ ଜାଗା ଚୁଜ୍ କର୍ମା ତ ଏଥିର୍ଲାଗି ମୁଖ୍ୟତଃ ଆମେ ପାଏନ୍ ପାଏନ୍ର ସତ୍ ବିନିଯୋଗ୍ କର୍ବାର୍ଟା ହିଁ ବହୁତ୍ ବଢ଼ିଆ ତ ଜଲ ସଂରକ୍ଷିତ ବା ଜଲ୍ର ଠିକ୍ ପ୍ରକାର୍ ବ୍ୟବହାର୍ ଯେନ୍ଟାକି ଆମେ ଲୁଗା ସଫା କର୍ମା ଲୁଗା ସଫା କରି କରି ସାର୍ଲା ପରେ ଯେନ୍ ପାଏନ୍ ବଲିଯିବା ସେ ପାଏନ୍କେ ଯଦି ଆମେ କୌଣସି ଗଛେ ଦେଇଦେମା ବଲେ ସେ ପାଏନ୍ଟା ଆଉ ଗୁଟେ କାମ୍ରେ ଲାଗିପାର୍ବା କିମ୍ବା ଯଦି ଆମେ କିଛି ମଇଳା ଆବର୍ଜନା ଜାଗାରେ ଯଦି ସଫା କର୍ବାର୍ଅଛେ ସେ ପାଏନ୍କେ ଆମେ ବ୍ୟବହାର୍ କରି କରି ପରେ ଆମେ ସ୍ୱଚ୍ଛ ପାଣି ବି ପକେଇ ଦେଇ ପାର୍ମା ତା'ହେଲେ ସେ ପାଏନ୍ଟା ଦୁଇ ତିନ୍ ଦୁଇ ଦୁଇ ତିନ୍ଟା କାମ୍ରେ ବିନିଯୋଗ୍ ହେଇପାର୍ବା ଆର୍ ଆମେ ଅଯଥା ପାଏନ୍ ୱେଷ୍ଟ୍ ନାଇଁ କରି କରି ଯେତ୍କି ପରିମାଣ୍ର ପାଏନ୍ ଦର୍କାର୍ ସେତ୍କି ପରିମାଣ୍ର ଆମେ ପାଏନ୍ ବ୍ୟବହାର୍ କରି କରି ସେ ପାଏନ୍ରେ ଆଉ ଥରେ ପୁନର୍ବାର୍ ଯଦି କିଛି ଆମେ ବିନିଯୋଗ୍ କରିପାର୍ମା ତା'ହେଲେ ଜଲ ସୁରକ୍ଷା ହେଇପାର୍ବା ତ ଆମେ ବର୍ଷା ମାସେ ଯଦି ଆମେ କିଛି କୋଠ୍ରି ମାନେ ଯୋଉ ପବନ ଯାଉଥିବା ବେଲେ କୋଠରିରେ କିମ୍ବା ବାରଣ୍ଡାରେ ଆମେ ସୁଖାମା ଯଦି ତା'ହେଲେ ଲୁଗା ଠିକ୍ ହିସାବେ ଶୁଖିପାର୍ବା ଆଉ ଖରାରେ ବି ବର୍ତ୍ତମାନ୍ ମାନେ ଜେନ୍ଟାକି ଖରା ସିଜନ୍ରେ କିମ୍ବା ଶୀତ୍ ମାସ୍ରେ ଖରାରେ ଶୁଖାମା ବଏଲେ ବି ଶୁଖି ପାର୍ବା ବାକି ଖରା ମାସେ ଯଦି ଆମେ କଟନ୍ କପ୍ଡ଼ାକେ ଖରାରେ ଶୁଖେଇଥିମା ବେଲେ ତ ହେ ଟିକେ ଜଲ୍ଦି କଲର୍ ଫେଡ୍ ହେଇଯାଏସି ଛାଇରେ ଶୁଖାଲେ ବେଶୀ ବଢ଼ିଆ ହେବା ସେଥିର୍ଲାଗି ଆମେ